ଜୟ ଜଗନ୍ନାଥ ଆମ ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ବହୁତ ଭଲ କାହିଁକି ନା କୌଣସି ଗୋଟେ କେସ୍ ହେଲେ କୌଣସି ଗୋଟେ କ'ଣ ହେଲେ ବି ପୋଲିସ୍ ଶାସନମାନଙ୍କୁ ଡାକିଲେ ଆସୁଛନ୍ତି ରାତି ଦୁଇଟା ନାହିଁ ତିନିଟା ନାହିଁ ତାଙ୍କୁଙ୍କୁ ଡାକିଲେ ମନା କରୁନାହାନ୍ତି ଆସୁଛନ୍ତି ଆସିକି ଆମକୁ ସୁରକ୍ଷା ଦେଉଛନ୍ତି ଆମ ଆମ ଗାଁରେ କୌଣସି ମାଡ଼ଗୋଳ ହେଲେ କୌଣସି ପୂଜା ହେଲେ କୌଣସି କ'ଣ କ'ଣ ହେଲେ ବି ତାଙ୍କ ପୋଲିସ୍ ଶାସନଙ୍କୁ ଡାକିଲେ ଆସୁଛନ୍ତି ଆସିକି ସେଇଠି ସୁରକ୍ଷା ଦେଉଛନ୍ତି ମାଡ଼ଗୋଳ ହେଲେ ବି ଡାକିଲେ ଆସୁଛନ୍ତି ଆସିକି ସେଇଟା ପୁରା ଇଏ କରିକି ଯାଉଛନ୍ତି ଆମର ଏଠିିକା ପୋଲିସ୍ ଶାସନ ବହୁତ ଭଲ ପୋଲିସ୍ ଶାସନ ନଥଲେ ଆମ ଦେଶର ବହୁତ ଖରାପ ହେଇ ଯାଇଥାନ୍ତା ଆମ ଦେଶରେ ବହୁତ ଖରାପ ଖରାପ କ'ଣ ବି ହଉଛି ସେ କାମଯାକ ପୋଲିସ୍ ଶାସନ ନ ଥିଲେ ସେ କାମଯାକ ବହୁତ ବଢ଼ିଯାଇଥାନ୍ତା ଗାଁରେ ଗଣ୍ଡଗୋଳ ହେଲେ ହେଲେ କି ଗାଁରେ କୌଣସି କିଛି ହେଲେ ପୋଲିସ୍ ଶାସନକୁ ଡାକିଲେ ରାତି ଦୁଇଟା ନହିଁ ତିନିଟା ନାହିଁ କେତେବେଳେ ଡାକିଲେ ଆସୁଛନ୍ତି ଆସିକି ବହୁତ ସୁରକ୍ଷା ଦେଉଛନ୍ତି ସେଥିପାଇଁ ଆମେ କହିବୁ ଆମର ଏଠାକାର ପୋଲିସ୍ ଶାସନ ବହୁତ ଭଲ ତାଙ୍କେମାନେ ନ ଥିଲେ ଆମେ ବହୁତ ବହୁତ ଖରାପ ଇଏ ହେଇଥାନ୍ତୁ ହିନସ୍ଥା ହେଇଥାନ୍ତୁ ନକ୍ଶାଲ ମାନ ଆମର ଏଇଟା ବହୁତ ଅଛି ପରିଶାସନ ନଥିଲେ ଆମର ଏଟେ ନକ୍ଶଲ ମାନ ଘରେ ଘରେ ଆସିକିରି ମାରୁଛନ୍ତି ଘରେ ଆସି ରହୁଛନ୍ତି ଘରେ ଆସିକିରି ଆମର ବହୁତ ଇଏ ଖରାପ ଇଏ କରୁଛନ୍ତି ଘରର ଲୋକମାନେ ଘରର ସ୍ତ୍ରୀମାନଙ୍କର ଆସିିକି ଖରାପ ବ୍ୟବହାର କରୁଛନ୍ତି ଆଗରେ କରୁଥିଲେ ଘରେ ଆସିକିରି ପଶିକିରି ଭଲ ଘରେ ଆସିକି ପଶିକିରି ସ୍ତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରୁଥିଲେ ଏବେ ଆମର ପୋଲିସ୍ ଶାସନ ଅଛି ସେଥିପାଇଁ ତାଙ୍କମାନେ ଆସି ପାରୁନାହାନ୍ତି କିଛି କରିପାରୁନାହାନ୍ତି ସେଥିପାଇଁ ଆମେ କହିବୁ ଆମ ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ବହୁତ ଭଲ ସେଥିପାଇଁ ଆମେ ଚାହୁଁଛୁ ଆମର ରାଜନୈତିକ ବ୍ୟବସ୍ଥା ଆହୁରି ଭଲ ହେଉ ଆମେ ଚାହୁଁଛୁ ଆଉ ଆପଣ ଏତିକି କହିବାକୁ ଚାହୁଁଛି ଯେ ଆମର ରାଜନୈତିକ ବ୍ୟବସ୍ଥା ଆହୁରି ଭଲ ହେଉ ଆଉ ଏବେ ବି ଭଲ ଅଛି ଆହୁରି ଭଲ ହେଉ ଆମେ ଚାହୁଁଛୁ